ହଁ ମୁଁ ଦେଖେ ଦେଖେ ମୁଁ ଟିଭି ତାପରେ ଆରୁ କେତେ କିଛି ଅଛି ମୁଁ ଏଇସବୁରେ ଦେଖେନି ମୁଁ ମୋବାଇଲ୍ରେ ଦେଖେ ୟୁଟ୍ୟୁବ୍ରେ ମୁଁ ମୁଁ ଦେଖେ ସେଇଟା ମୋତେ ଦେଖିବା ପାଇଁ ବହୁତ ଭଲ ଲାଗେ ସେଇଟା ଦେଖେ ମୋତେ ବହୁତ ପସନ୍ଦ ସେଇଟା ଦେଖିବାକୁ ବହୁତ ଲୋକର ସେଇଟା ଭଲ ଲାଗେନି କିନ୍ତୁ ମୋତେ ବହୁତ ଭଲ ବହୁତ ଭଲ ବି ଲାଗେ ପସନ୍ଦ ବି ଲାଗେ ମୁଁ ସେଇଟାଇରେ ମୁଁ କେତେବେଳେ ବି ମୋବାଇଲ୍ ଦେଖିଲେ ବା କିଛି ଏମିତି ମନ ଚାହିଁବ ନା ମୁଁ କିଛି ମାନେ ଫ୍ରି ଅଛି ବା ମୁଁ ଟିକେ ମାନେ ଟାଇମ୍ ୱେଷ୍ଟ କରିବି ଟାଇମ୍ କରିବି ତାହେଲେ ମୁଁ ସେଇ ମୋବାଇଲ୍ଥିରେ ୟୁଟ୍ୟୁବ୍ରେ ମୁଁ ସେଇଟା ଦେଖେ ମୋତେ ଦେଖିବା ପାଇଁ ବହୁତ ଭଲ ଲାଗେ ଆଉ କିଛି ମୋତେ ଏତେ ଭଲ ଲାଗେ କି ନାଇଁ ମୁଁ ଜାଣିନି ମାତ୍ର ସେଇଟା ମୋତେ ବହୁତ ଭଲ ଲାଗେ ମୁଁ ଯଦି କିଛି ଦେଖିବା ପାଇଁ ଚାହେଁ ଯେଉଁ ମୁଁ ଫ୍ରି ଥିଲେ ମୁଁ ଟିକେ ଦେଖିବି କିଛି ତାହେଲେ ମୁଁ ସେଇଟା ହିଁ ଦେଖେ ମୋତେ ଭଲ ଲାଗେ